ଆମର୍ ସମ୍ବଲପୁର ଅଞ୍ଚଳରେ ଆମର୍ ଫେମସ୍ ଗୀତ ହେଲା ରଙ୍ଗବତୀ ଯେନ୍ଟାକି ଜିତେନ୍ଦ୍ର ହରପା ଲାଗି ଆଗେଇଛନ୍ ସେଟା ଘରେ ଘରେ ପରିଚିତ ଏବଂ ଆମକୁ ବହୁତ ବଢ଼ିଆ ଲାଗ୍ସି